ମୁଁ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଉଛି ତେଣୁ ସେମାନଙ୍କୁ ଭର୍ତ୍ତି କରିବାପାଇଁ ସ୍କୁଲରେ କୋଣସି ଦେୟ ଫିସ ନାହିଁ ଯାହା ସେମାନଙ୍କୁ ପଢ଼ାଇବାରେ ବିଭିନ୍ନ ସାମଗ୍ରୀ ଖାତା ପେନ ଇତ୍ୟାଦିରେ ଖର୍ଚ୍ଚ ହୋଇଥାଏ ସରକାରଙ୍କ ତରଫରୁ ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ବହି ଡ୍ରେସ ମୋଜା ଜୋତା ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯାଉଛି ଏହା ସହିତ ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଦିଆଯାଇଛି ଯାହା ଆମ ପାଇଁ ଏହା ବ୍ୟବସ୍ଥା ଅତ୍ୟନ୍ତ ମୂଲ୍ୟବାନ ତେଣୁ ଏହି ବ୍ୟବସ୍ଥାରେ ଆମ ପାଇଁ କିଛି ଫି ଦେବା ପାଇଁ ପଡ଼ୁନାହିଁ ଏହା ଚଳନୀୟ ଅଟେ